ମାଲକାନଗିରି ଜିଲ୍ଲା ବୁଲିବା ପାଇଁ ବଢ଼ିଆ ଗୋଟେ ଜାଗା ଏଠି ଆପଣ ସବୁଠାରୁ ପ୍ରସିଦ୍ଧ ହେଉଛି ଏଠିିକାର ସତିଗୁଡ଼ା ଡ୍ୟାମ୍ ଯେଉଁଠିକି ବଣଭୋଜି କରିବା ପାଇଁ ଚାରିଆଡ଼େ ପାହାଡ଼ ନଦୀ ଝରଣା ଯେମିତି ଗୋଟେ ଜାଗା ସମସ୍ତଙ୍କୁ ଦରକାର ସବୁ କିଛି ସୁବିଧା ଅଛି ଆପଣ ବୋଟିଂ କରିବେ ଫଟୋ କାଢ଼ିବା ପାଇଁ ସୁନ୍ଦର ସୁନ୍ଦର ବ୍ୟବସ୍ଥା କରାହେଇଛି ଆଉ ଏଠିକାର ପ୍ରସିଦ୍ଧ ପାହାଡ଼ ଉପରେ ଆମର ମନ୍ଦିର ଅଛି ଶିବ ମହାପ୍ରଭୁଙ୍କର ମନ୍ଦିର ମଲ୍ଲିକେଶ୍ୱର ମନ୍ଦିର ଆପଣ ସେଠି ଯାଇପାରିବେ ପ୍ରଭୁଙ୍କୁ ଦର୍ଶନ କରିପାରିବେ ଆଉ ଏଠିକାର ମାଲକାନଗିରି ଜିଲ୍ଲାର ବାଲିମଳାରେ ବାଲିମଳା ଜଳ ବିଦ୍ୟୁତ କେନ୍ଦ୍ର ଅଛି ଯେଉଁଠି କିି ଆପଣ ଦେଖିପାରିବେ କେମିତି ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଏ ଆମର ଏଠି ଚିତ୍ରକୋଣ୍ଡାରେ ଗୁରୁପ୍ରିୟା ସେତୁ ଅଛି ଯେଉଁଟା ନବେ ମିଟର ପାଖାପାଖି ନବେ ମିଟର ହବ ତା' ସହିତ ଚିତ୍ରକୋଣ୍ଡା ପାର୍କ ଅଛି ଯେଉଁଠି ବି ବଢ଼ିଆ ବଣଭୋଜି ପାଇଁ ବ୍ୟବସ୍ଥା କରାହେଇଛି ଜାଗା କରାହେଇଛି ବୁଲିବା ପାଇଁ ବିଭିନ୍ନ ପ୍ରକାର ସୁନ୍ଦର ଗଛ ଲତା ସବୁ ରଖାଯାଇଛି ଆଉ ବଢ଼ିଆ ବଢ଼ିଆ ଷ୍ଟାଚୁ ମଧ୍ୟ ଅଛି ଛୋଟ ପିଲାଙ୍କ ଖେଳଆ ପାଇଁ ବିଭିନ୍ନ ପ୍ରକାର ଦୋଳି ସବୁ ଅଛି ଖେଳବା ପାଇଁ ବୋଟିଂର ବ୍ୟବସ୍ଥା ମଧ୍ୟ ଅଛି ଏଠିକାର ଲୋକ ଜଳ ସୁବିଧା ଯୋଗୁଁ ପ୍ରାୟ ସମସ୍ତଙ୍କ କ୍ଷେତରେ ବର୍ଷକ ଦୁଇ ଥର ଧାନ ଚାଷ କରାଯାଏ ଆଉ ଜଙ୍ଗଲ ବି ବଢ଼ିଆ ଅଛି ବୁଲିବା ପାଇଁ